ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦାନ କରିବାପାଇଁ ବହୁତ କୌଶଳ ରହିଛି ସେଗୁଡ଼ିକ ମଧ୍ୟରେ ହେଲା ଗଛର ଯତ୍ନ ନେବା ଗଛର ଖତ ପ୍ରଦାନ କରିବା ଗଛର ଚାରିପାଖରେ ଯେମିତି ପରିଷ୍କାର ରହିବ ସେଭଳି ବ୍ୟବସ୍ଥା କରିବା କାରଣ ଗଛର ଆମର ବନ୍ଧୁ ଭଳିଆ ଆମକୁ ସାହାଯ୍ୟ କରେ ଗଛରୁ ଆମେ ଛାଇ ପାଉ ଅମ୍ଳଜାନ ପାଉ ଗଛରୁ ଫଳ ପନିପରିବା ମଧ୍ୟ ପାଉ ଏଣୁ ଗଛକୁ ସଦାବେଳେ ଆମେ ନିଜ ପୁଅ ଭଳିଆ ଦେଖିଲା ଭଳିଆ ଦେଖିବା ଆଉ ଗଛକୁ ଯେମିତି କୌଣସିପ୍ରକାର ଆଘାତ ନ ଆସୁ ସେହିଭଳି ବ୍ୟବସ୍ଥା କରିବା ଗଛରୁ ଆମେ ଯେକୌଣସି ସାମଗ୍ରୀ ପାଇଲେ ମଧ୍ୟ ତାହା ଖାଇକି ଆମେ ଭଲରେ ରହିବା